ହ୍ୟାଲୋ ଭାଇ ଗାଡ଼ି ଟିକେ ରଖ ଭାଇ ମିଆଁ ଆଗରୁ ଯେନ୍ ଗାଡ଼ିଥି ବସିଥିଲି ସେଥି ମୋର୍ ପର୍ସଟା ରହିଯାଇଛେ ସେ ପର୍ସରେ ମୋର୍ ଆଧାର କାର୍ଡ଼ ଏକାଉଣ୍ଟ ପାସବହି ଭୋଟ ଫଟୋ ସବୁ ରହିଯାଇଛି ଭାଇ ଆରୁ ମୋର ମେଟ୍ରିକ୍ ଏଗଜାମ୍ ଦେବାର ଅଛି ଭାଇ ଗାଡ଼ି ଟିକି ରଖ ସେ ଗାଡ଼ିକେ ପିଛା କର ନ ହେଲେ ମୁଇଁ ମୁଇଁ ଆଗ୍କେ ଯେଇ ନି ପାରେ ମୋର୍ କେରିୟର ବର୍ବାଦ ହେଇଯିବା ଭାଇ ସେ ଗାଡ଼ିକେ ଟିକେ ପିଛା କର ଯେ ମୁଇଁ ଦେଖ୍ମି ସେ ଗାଡ଼ିକେ ଚିହ୍ମମି ଆଉ ମୋର୍ ବେଗ୍ଟା ଆନମି ସେଥିରୁ